ଆମ ବାଡ଼ିରେ ମୁଁ ଅନେକଗୁଡ଼ିଏ ଫୁଲ ଗଛ ଫଳ ଗଛ ଲଗେଇଛି ସେଥିମଧ୍ୟରୁ ମୋତେ କିଛି କୁଆଡ଼େ ବି ବାହାରୁ କିଣିବାକୁ ପଡ଼ୁନି ଆମ୍ବ ପଣସ କୋଳି ସପୁରି ଆନ ନଡ଼ିଆ ଏ ବିଲାତି ବାଇଗଣ ଗାଜର ବିଟ୍ ବିନ୍ସ ଶାଗ ଆଦି ଏସବୁ ଆମ ବଗିଚାରେ ଲଗେଇଛି ଫୁଲ ଗୋଲାପଫୁଲ ଟଗର କୁସୁମ ଟନ ମଲ୍ଲି ଇତ୍ୟାଦି ସବୁ ଜିନିଷ ଭଣ୍ଡା ମଧ୍ୟ ଲଗେଇଛି ଆଉ ଆମ ସାଇପଡ଼ିଶାରୁ ଲୋକ ମଧ୍ୟ ଆସନ୍ତି ଆମ ବାଡ଼ିରେ ଏ ଫୁଲ ସବୁ ଫଳ ସବୁ ନେବାକୁ ଆସନ୍ତି ଆଉ ମଧ୍ୟ ମୁଁ କୁଆଡ଼େ ବି ବାହାରେ କିଛି କିଣାକିଣି କରେ ନାହିଁ ଆଉ ଆମ ବନ୍ଧୁବାନ୍ଧ ମଧ୍ୟ ଯିଏବି ଆସିଲେ ଆମ ଘରୁକୁ ତାଙ୍କୁ ବି ପନିପରିବା ଦେଇଥାଉ ସେମାନେ ବି ବହୁତ ଖୁସି ହେଇ ଯାଆନ୍ତି କି କି ଯାହାବି ହଉ ତୁମେମାନେ ଗୋଟେ ଭଲ କାମ କଲ ଯେ କି ବଗିଚାରେ ଏତେ ସାରା ପନିପରିବା ଲଗେଇଛ ଏବଂ ସାଇପଡ଼ିଶା ବନ୍ଧୁବାନ୍ଧବ ଲୋକଙ୍କୁ ଉପକୃତ କରୁଛ